ହେଲୋ କ'ଣ କିରେ ଆଉ ଆସୁନୁ ଇଆଡ଼େ ଦେଖା ଦର୍ଶନ ହେଉନି ତୋର ଆଚ୍ଛା ଆଚ୍ଛା ଆଉ ଚାଉଳ ପତ୍ର କୋଉଦିନ ମିଳେ ଜାଣିଛୁ କିରେ ଶସ୍ତା ବାଧ୍ୟତା କି ସରକାର ଆସିଲା ଚାଉଳ ବନ୍ଦ ହୋଇଯାଇଛିି ଖାଇବାରେ ବହୁତ ଅସୁବିଧା ହେଲାଣି ଚାଉଳ କିଣା ତେଲ କିଣା ସବୁ କିଣା ହେଲା ଆଡ଼ୁ ଚଳିବା ମୁଶକିଲ ହୋଇଯାଉଛି ସେ କି ପାଣ୍ଡିଆନ ଆସିଲା ଆମ ନବୀନ ବାବୁ ଚବିଶ ପଚିଶ ବର୍ଷ ହେଲା ସ୍ୱାଧିନ ଥିଲେ ଆଉ କ'ଣ ଆଉ ହଁ ହଁ ତ କହୁନୁ ଆମର ଆମର କେତେ ଦରମା ଯେ ଆମେ ଚାଉଳ କିଣିକି ଖାଇଲା ବେଳକୁ ଆମେ ନୟାନ୍ତ ହୋଇଯିବା ହୁଁ ହୁଁ ହୁଁ ହୁଁ କ'ଣ କରିବା କାମ ଦାମ ବି ଠିକ୍ ଟାଇମ୍ରେ ମିଳିପାରୁନି ନା ଦିନେ କାମ କଲେ ଚାରି ଦିନ ପଡ଼ିଆ ରହୁଛୁ ବହୁତ ଅସୁବିଧା ହେଉଛି ପରିବାର ପୋଶିବା ପାଇଁ କ'ଣ କରିବା କହ ଆଉ ଦେଖେ ତୋ ଆଡ଼େ କିଛି କାମ ମିଳିବ କି ହେଲେ ମୋ ପାଇଁ ଦେଖୁଛୁ ସେ ପାଣ୍ଡିଆନ ଆସିକି ଆମକୁ ପୁରା ନୟାନ୍ତ କରିଦେଲାଣି ସେ ପାଣ୍ଡିଆନ ଯୋଗୁଁ ଆମର ସବୁ ଲସ୍ ସେଇଟା ତ ଠିକ୍ କଥା କ'ଣ କରିବା କହ ଆଉ କାମ ଟିକେ ମିଳୁନି ଚାରିଦିନ ହେଲା ଦେଖୁଛୁ ଚାଉଳ ପତ୍ର ସରିଗଲାଣି ଦୋକାନରୁ କିଣିଲା ଆଡ଼ୁ ତ ପଚାଶ ଷାଠିଏ ଟଙ୍କା ରେଟ୍ ହେଉଛି କ'ଣ କରିବା ଆଉ ଚଳିବା ପାଇଁ ତ ବହୁତ ମୁଶକିଲ ହେଲାଣି ହଉ ଠିକ୍ ଅଛି ଆଉ କ'ଣ କରିବା